ଓଡ଼ିଶାରେ ଜୀବନଶୈଳୀକୁ ଆକାର ଦେଉଥିବା ପ୍ରମୁଖ ସାଂସ୍କୃତିକ ପ୍ରଭାବ ଭାଷା ଧର୍ମ ଇତିହାସ ଏହାଦ୍ୱାରା ଓଡ଼ିଶା ଅନେକ ସାଂସ୍କୃତିକ କଳା କୌଶଳକୁ ନେଇ ଏକତ୍ରିତ ହୋଇ ଏକ ଅନୁଷ୍ଠିତ ହୋଇଥାଏ ଆମର ଏଇ ଓଡ଼ିଶାରେ ଭାଷାକୁ ପ୍ରାଧାନ୍ୟ ଦେଇଥାଏ ଭଲ ଭାବରେ ଏଇ ଭାଷାକୁ ପ୍ରାଧାନ୍ୟ ଦେବାର କାରଣ ହେଉଛି ଓଡ଼ିଶା ଏକ ଓଡ଼ିଶା ରାଜ୍ୟ ଏଠାରେ ଓଡ଼ିଶା ଭାଷା ସହିତ ଅନେକ ଆନ୍ଦୋଳନ ମଧ୍ୟ ହୋଇଥିଲା ସେଇ ଆନ୍ଦୋଳନରେ ଓଡ଼ିଆ ଭାଷାକୁ ଏକ ମାତୃଭାଷା ଭାବରେ ପରିଗଣିତ କରାହେଲା ଏବଂ ଏହି ଓଡ଼ିଶାରେ ଧର୍ମ ଇତିହାସ ଶ୍ରୀ ଜଗନ୍ନାଥ ଏକ ମୁଖ୍ୟ ଭଗବାନ ଭାବେ ପୂଜୟନ ପାଇଥାଏ ଇତିହାସରେ ଅନେକ ଭାବରେ କୁହାଯାଇଛି ଓଡ଼ିଶା ଏକ ସାଂସ୍କୃତିକ ରାଜ୍ୟ ଭାବରେ ପରିଗଣିତ ହୋଇଥାଏ ତେଣୁ ଓଡ଼ିଶାକୁ ଓଡ଼ିଶାରେ ଜୀବନ କୌଶଳୀରେ ପରିଗଣିତ କରିବାରେ ଅନେକ ସୁଯୋଗ ହୋଇଥାଏ ଏହି ଜୀବନ କୌଶଳରେ ସମସ୍ତେ ନିଜ ସାଂସ୍କୃତିକ ଭାଷା ଧର୍ମ ଇତିହାସକୁ ନେଇ ଆଗକୁ ଚଲିଥାଏ ଆଗରେ ଯାଉ ଯାଉ ଏ ସାଂସ୍କୃତିକୁ ନେଇ ଯେଉଁମାନେ ଆଗରେ ଯିବେ ତାଙ୍କର ଭବିଷ୍ୟତରେ କୌଣସି ଅସୁବିଧା ହେବ ନାହିଁ ଏହା ସାଧାରଣ ଭାବରେ ଓଡ଼ିଶା ରାଜ୍ୟରେ ଥିବା ସମସ୍ତ ସାଧାରଣ ଲୋକମାନେ ଏ ସାଂସ୍କୃତିକ ପ୍ରଭାବକୁ ନେଇ ଅଗ୍ରଗତି କରୁଅଛି ଆଉ ଆଗରେ ଅଗ୍ରଗତି କରିପାରିବେ ତେଣୁ ଏହି ଜୀବନଶୈଳୀରେ ଅନେକ ପ୍ରକାରର ଧର୍ମ ଆସିଥିଲା ଏ ଧର୍ମକୁ ଉପେକ୍ଷା ନକରି ନିଜର ଧର୍ମ ଭାଷା ସାଂସ୍କୃତିକ କଳାକୁ ନେଇ ବଞ୍ଚି ରହିଛି ଏଇ ଓଡ଼ିଶାବାସୀ ତାର ଅନେକ ଇତିହାସ ଅଛି ଇତିହାସରେ ଅନେକ ପୂଜ୍ୟ ଲୋକମାନେ କହିଛନ୍ତି ଯେ ଆମର ଭାଷା ହିଁ ଆମର ଜୀବନ ଏ ଭାଷା ଦ୍ୱାରା ଆମେ ଅଗ୍ରଗତି କରିବୁ ଏବଂ ଭାଷା ଏମିତି ଓଡ଼ିଆ ଭାଷାଟା ଏମିତି ଭାଷା ଯେ ଏଇ ଭାଷା ସମସ୍ତେ ଶିଖିବାକୁ ଇଚ୍ଛା କରୁଛନ୍ତି ଆଉ ସମସ୍ତେ ବି ଏଇ ଓଡ଼ିଆ ଭାଷାରେ କଥା ହେବାରେ ଭଲ ପାଉଛନ୍ତି ଏହି ଓଡ଼ିଆ ଅନେକ ଲୋକମାନେ ବାହାରକୁ ଯାଇ ବାହାର ଦେଶକୁ ଯାଇ ଆମର ଭାଷାକୁ ଅନେକ ପ୍ରଚଳନ କରୁଛନ୍ତି ବାହାର ଦେଶରୁ ଲୋକମାନେ ଏଇ ଓଡ଼ିଆ ଭାଷାକୁ ଶିଖିବା ପାଇଁ ଓଡ଼ିଶାରେ ଆସୁଛନ୍ତି ତାହାଦ୍ୱାରା ଆମର ଭାଷାର ଭାଷାର ପରିଚାଳନା ଅନେକ ଉପକୃତ ହେଉଛି ଉପକୃତ ହେବା ସହିତ ଆମର ଜୀବନ ଶୈଳୀ ଅନେକ ଡେଭଲପ୍ ହେଉଛି ଡେଭଲପ୍ ହେବା ଦ୍ୱାରା ଆମର ପିଲା ଛୁଆମାନେ ଅନେକ ଭାବରେ ଉପକୃତ ହେବାର ସୁଯୋଗ ପାଉଛି ଜୀବନଶୈଳୀରେ ଏହି ଅଗ୍ରଗତି କରିବା ନିହାତି ଆବଶ୍ୟକ